ମଧୁମେହ ପାଇଁ ଆମର ଘରୋଇ ଉପଚାର ବିଶେଷ ନାହିଁ ଲୋକମାନେ ଜର ଥଣ୍ଡା କାସ ଏସବୁ ହେଲେ କ୍ଷୀର ହଳଦୀ ପାଣି ବ୍ୟବହାର କରିଥାନ୍ତି ସୋରିଷ ତେଲ ରସୁଣ ଫୁଟେଇକି ଦେହରେ ମାଲିସ କରିଥାନ୍ତି କିଛି ଲୋକ ମଧୁମେହ ପାଇଁ ମେଡ଼ିକାଲ କୁ ଯାଇଥାନ୍ତି ମେଡ଼ିକାଲରେ ଚିକିତ୍ସା ହୋଇଥାନ୍ତି ସେଇ ସବୁ କରି ଲୋକମାନେ ଚଳନ୍ତି ତାଦ୍ଵାରା ବହୁତ ଜିନିଷ ଅଛି ଯେ ଯେ ନିମ୍ବ ପତ୍ର ନିମ୍ବ ପାଣି ପିଅନ୍ତି ଏହି ସବୁ ପିଇଲେ ମଧୁମେହ କମି ଥାଏ ଆଉ ମେଡ଼ିକାଲକୁ ଯାଇକି ଲୋକମାନେ ସେଥିରୁ ମୁକ୍ତି ପାଇଥାନ୍ତି ଏବଂ ମଧୁମେହକୁ ଅଟକେଇବାରେ କିଛି ସହଯୋଗ ମିଳିଥାଏ